ମୋବାଇଲ୍ ଗେମିଂର ବୃଦ୍ଧି ସାମୟିକ ଗେମିଂ ଶିଳ୍ପକୁ କିପରି ପ୍ରଭାବିତ କରିଛି ମୋବାଇଲ୍ ଗେମିଂ କହିଲେ ଆମେ ଯେପରି ଏବେ ଏବେ ଫ୍ରି ଫାୟାର୍ ଆର୍ ଆର୍ ପବ୍ଜି ଏଇ କ୍ୟାଣ୍ଡି କ୍ରସ୍ ଏପରି ଏଇ ଗେମିଂ ଗୁଡ଼ିକ ମୋବାଇଲ୍ରେ ଅଧିକ ଚାଲିଛି ଏହି ଦ୍ୱାରା ଗେମିଂ ଶିଳ୍ପ ଗୁଡ଼ିକ ମୋବାଇଲ୍ ଦ୍ୱାରା ବହୁତ ଉଚ୍ଚରେ ଏବେ ରଖିଦେଇଛି ଯାହାଦ୍ୱାରା ଏହି ଶିଳ୍ପ ଗୁଡ଼ିକରେ ଏବେ ବହୁତ ବ୍ୟୟବହୁଳ ହଉଛି ଏଥିରେ ବହୁତ ଲୋକମାନେ ନିଜର ଆଉ ସବୁ ମତାମତ ଦ୍ୱାରା ଆଉ ପଇସା ଆ ଦଉଛନ୍ତି ଆରେ ମୋବାଇଲ୍ ଗେମିଂ ବୃଦ୍ଧି ଦ୍ୱାରା ଆଉ ଲୋକମାନେ ଏବେ ମୁଖ୍ୟତଃ କୌଣସି ଏ ଗେମିଂ କହିଲେ ଅଧିକାଂଶ ମୋବାଇଲ୍ରେ ଏଇ ଖେଲୁଚନ୍ତି ଆଉ ଏହାଦ୍ୱାରା ମଣିଷ ମାନଙ୍କର ଗେମିଂର ମୋବାଇଲ୍ ଦ୍ୱାରା ଯେଉଁ ଆନ୍ତରିକତା ସୃଷ୍ଟି ହେଇଛି ଏ ସେଥିରେ ତାଙ୍କର ଜୀବନ ମଧ୍ୟ ଚାଲିଯାଉଛି ଯେଉଁଥିରେ ସେମାନେ ବହୁତ ପଇସା ଲଗେଇ କେତେଜଣ ଖରାପ ରାସ୍ତାକୁ ମଧ୍ୟ ଚାଲିଯାଇଛନ୍ତି ସେଥିରେ ପଇସା ଲଗେଇଲେ ଏବଂ ବହୁତ ଲୋକ ଗେମିଂରେ ନିଜର କ୍ୟାରିୟର ମଧ୍ୟ ସୃଷ୍ଟି କରିଛନ୍ତି ଏହା ଦ୍ୱାରା ଏ ଗେମିଂ ବହୁତ ଭାବରେ ପ୍ରଭାବିତ ହୋଇଛି ଏ ଏହା ଦ୍ୱାରା ତାଙ୍କର ଓ ଅର୍ଥନୈତିକ ବୃଦ୍ଧି ବହୁତ ହେଇଛି ଏହାଦ୍ୱାରା ଏହି ଶିଳ୍ପ ଗୁଡ଼ିକରେ ଏବେ ଏ ବହୁତ ତାଙ୍କର ସମସ୍ତ ପ୍ରଚେଷ୍ଟା ଯେପରି ଆହୁରି ଅଧିକ ହେବେ ଏହି ଶିଳ୍ପ ଏବେ ବହୁ ଭାବରେ ବହୁ ଉପରେ ଅଛି ଏହାଦ୍ୱାରା ବହୁତ ଅର୍ଥନୈତିକ କ୍ଷେତ୍ରରେ ଅର୍ଥନୈତିକ କ୍ଷେତ୍ରରେ ଦେଶର ବହୁତ ଅଗ୍ରଗତି ହୋଇଚାଲିଛି ଓ ଏହି ଗେମିଂ ଶିଳ୍ପ ଗୁଡ଼ିକର ଆଉ ତାଙ୍କ ର ପ୍ରଭାବ ଏଭେ ଆମେ ଏହି ଦେଶମାନଙ୍କରେ ଜାଣିବା ତାଙ୍କର ମୋବାଇଲ୍ ଗେମିଂର ବୃଦ୍ଧିଯୋଗୁ କିପରି ତାଙ୍କର ଶିଳ୍ପରେ କେତେ ମାତ୍ରାରେ ବୃଦ୍ଧି ହୋଇଛି ଆଉ କିପରି ହେଇଛି ଆମେ ହେଥିରୁ ଜାଣିପାରିବା ଇତ୍ୟାଦି